ଆମ ଅଞ୍ଚଳରେ କୃଷକମାନେ କୃଷି କୃଷି କାର୍ଯ୍ୟ କରିବା ବ୍ୟତୀତ ପଶୁପାଳନ ମଧ୍ୟ କରିଥାନ୍ତି ସେମାନେ ନିଜର ପଶୁମାନଙ୍କ ଯତ୍ନ ଭଳି ଭାବରେ ନିଅନ୍ତି ପଶୁ ଡାକ୍ତର ମଧ୍ୟ ଦିନେ ଦିନେ ଆସି ପଶୁମାନଙ୍କୁ ଦେଖି ଯାଆନ୍ତି ଯଦି ସେମାନଙ୍କୁ କିଛି ରୋଗ ହୁଏ ତେବେ ତା'ର ନିରାକରଣ ମଧ୍ୟ କରନ୍ତି ଯଦି କୌଣସି ନୂତନ ରୋଗ ମାନଙ୍କୁ ଆକ୍ରାନ୍ତ ହେବା ପୂର୍ବରୁ ପଶୁ ଡାକ୍ତର ତା ପାଇଁ ଟିକା ଦେଇଥାନ୍ତି ଫଳରେ ପଶୁମାନଙ୍କୁ ସେହି ରୋଗ ହୋଇନଥାଏ ଯଦି ଗାଈକୁ କିଛି ଭୟଙ୍କର ରୋଗ ହୋଇକି ମରିଯାଇଛି ସେହି ଗାଈ ଗାଈର ଶବକୁ ଯେଉଁ ଯେଉଁ ଚାଲି ଯେଉଁ ଚିଲ ଶାଗୁଣା ଖାଆନ୍ତି ସେମାନଙ୍କୁ ମଧ୍ୟ ସେହି ରୋଗ ହୋଇଥାଏ ଛେଳି କୁକୁଡ଼ା ମଧ୍ୟ ରୋଗରେ ଯଦି ମୃତ୍ୟୁ କରନ୍ତି ତେବେ ସେହି ମାଂସକୁ ଖାଇବା ପ୍ରାଣୀ ମଧ୍ୟ ରୋଗରେ ପଡ଼ିଥାଏ କିନ୍ତୁ ସେହି ରୋଗ ପାଇଁ ପଶୁ ଡାକ୍ତର ଟିକା ଦେଇଥାନ୍ତି